ମୁଁ ବହୁତ ଦିନ ହାରଟେ ଘିନିଥିଲି ସେଥିରେ ରଙ୍ଗ ରୁଙ୍ଗା ଛାଡ଼ିକିରି ପୁରା ଭଲ ନାହିଁ ସେ ପଥର ପୁଥିରା ପୁଡ଼ି ଯାଇଛେ ଦିନେ ନ ଗାଧୋଇଛି ସେହିଟା ପିନ୍ଧିକରି ତା ପରେ ଦେଖିଲାକେ ତାହା ଆର ଦିନ ପୁରା ରଙ୍ଗ ରୁଇ ଛାଡ଼ିକିରି ପଥର ପୁଥୁରା ପଡ଼ି ମୋର ପଇସା ସବୁ ବେକାର ଗଲା ଏଛନକେ ପୁରା ପସ୍ତାଇ ହୋଇ ଯାଉଛେକି କାହିଁ ଆଣିଲି ବୋଲିକି ସୁନ୍ଦର ଦେଖିଲି ଆଣିଲି ଦେଖିଲା ବେଲକେ ଦିନେ ନ ଗାଧୋଇଛେ ପିନ୍ଧିକରି ଆ ଏତକରୁ ରଙ୍ଗ ରୁଆ ଛାଡ଼ିକିରି ପୁରା ବହୁତ ଲସ୍ରେ ପଡ଼ିଗଲି ଓ ଭଲ୍ ନାଇ ଦିଶିବାର୍କେ ପୁରା ସବୁ ରଙ୍ଗ ରୁଆ ଛାଡ଼ିକିରି ପୁରା ପଥର ପଡ଼ି ପୁଡ଼ାକି ରହୁଛି